ପ୍ରଥମେ କିଛି କରିବାକୁ ହେଲେ କାହାରି ମଧ୍ୟ ଇଚ୍ଛା ନଥାଏ ଯେମିତିକି ଶିକ୍ଷା ନୃତ୍ୟ ଖେଲକୁଦ ଠାରୁ ଆରମ୍ଭ କରି ବହୁତ କିଛି ସେମିତି ନୃତ୍ୟରେ ପ୍ରବେଶ କଲା ପରେ କିଛି ମଧ୍ୟ ନ ଜାଣିଥିଲେ ବି ତାକୁ ବାର୍ ବାର୍ ସେହି କାମ କରିବାକୁ ମଧ୍ୟ ଇଚ୍ଛା ଲାଗିଥାଏ କିନ୍ତୁ କିଛି କରିବା ଆଗରୁ ଭୁଲ୍ ମଧ୍ୟ ହୋଇଥାଏ ଭୁଲ୍ରୁ ହିଁ ଭୁଲ୍ରୁ ହିଁ ଭଲ ହୋଇଥାଏ ଏହା ଆମେ ଜାଣିଅଛୁ ସେମିତି ବହୁତ ପ୍ରକାର ଶିକ୍ଷା ଖେଳକୁଦ ନୃତ୍ୟ ଏହି ପ୍ରକାର ଜିନିଷ ମାନ ଜାଣିବାକୁ ହେଲେ ପ୍ରଥମେ ନିଜ ଦେହରେ ଡର ଭରି ହୋଇଥାଏ କିନ୍ତୁ କାହା ନିଜ ନିଜର ଭିତରେ କିଛି କରିବାକୁ ହେଲେ କିଛି ମଧ୍ୟ ଲାଗିନଥାଏ କିନ୍ତୁ କାହା ଆଗରେ ସେହି କାମକୁ କରିବାକୁ ହେଲେ କିଛି ଡର ମଧ୍ୟ ଲାଗିଥାଏ ସେମିତି ହିଁ ନୃତ୍ୟରେ ବହୁତ ବହୁତ ଲୋକେ ଦୂରଦୂରାନ୍ତରଠାରୁ ମଧ୍ୟ ଦେଖି ଆସିଥାନ୍ତି ସେଥିପାଇଁ ଗୋଟିଏ ମଞ୍ଚକୁ ଯିବା ଆଗରୁ ହିଁ ଡର ମାଡ଼ିଥାଏ ବହୁତ ଲୋକେ ଦେଖୁଥିବେ କ'ଣ ଭାବିବେ କ'ଣ ନାହିଁ ଏହି ପ୍ରକାର ଜାଣି ସେ ସେହି ନୃତ୍ୟ ମଧ୍ୟ କରିବାକୁ ମଧ୍ୟ ଇଚ୍ଛା ଲାଗିନଥାଏ ସେଥିପାଇଁ ବହୁତ କିଛି କରିବା ଆଗରୁ ଲୋକେ ମଧ୍ୟ ବହୁତ କାମ କରିଥାନ୍ତି ଯାହାକୁ ଲୋକେ ଆଜି ଦେଖିବାକୁ ମଧ୍ୟ ଇଚ୍ଛା କରୁନାହାନ୍ତି କାରଣ ଲୋକେ ଆଗ ପରି ଯେମିତି ନୃତ୍ୟ ଥିଲା ଆଜିକାଲି ସେଇ ପ୍ରକାର ନୃତ୍ୟ ହେଉନାହିିଁ ଲୋକେ କେମିତି ଖରାପ ଖରାପ ନୃତ୍ୟମାନେ କରୁଅଛନ୍ତି ସେଇଥିପାଇଁ ଆଗ କାଳରେ ଯେମିତି ଲେଖେ ନୃତ୍ୟ କରୁଥିଲେ ଆଜିକାଲି ସେହି ପ୍ରକାର ନୃତ୍ୟ ମଧ୍ୟ ମିଳୁନାହିଁ ସେହି ପ୍ରକାର ସାଂସ୍କୃତିକ ନୃତ୍ୟକ୍ରମ ଓଡ଼ିଶୀ କଳା ନୃତ୍ୟ ମଧ୍ୟ ଦେଖିବାକୁ ମିଳୁନାହିଁ ଆଜିକାଲି ସବୁ ପ୍ରକାର ନୃତ୍ୟ ମିଳୁଛି ସେହି ପ୍ରକାର ମଧ୍ୟ ନୃତ୍ୟ ଦେଖିବାକୁ ମଧ୍ୟ ମିଳୁନାହିଁ କିଏ ଜାଣି କାହିଁକି ଲୋକେ ସେହି ପ୍ରକାର ନୃତ୍ୟକୁ ଭୁଲି ଯାଇଛନ୍ତି ଆଗକାଳରେ ଲୋକେ ଗୋଟିଏ ନୃତ୍ୟ ପାଇଁ ବହୁତ ପରିଶ୍ରମ କରି ଶିଖିବାକୁ ଆରମ୍ଭ କରୁଥିଲେ କିନ୍ତୁ ଆଜି ସେସବୁ ଦେଖିବାକୁ ମିଳୁନାହିଁ